ବ୍ୟବସାୟ କରିବା ସମସ୍ତଙ୍କ ମାନେ ସମସ୍ତଙ୍କ ଇଏରେ ତ ହେବନାହିଁ ସିଏ କେବଳ ବ୍ୟବସାୟ କରନ୍ତି ଅଧିକ ଚାଷୀ ଚାଷୀ ହିଁ ବ୍ୟବସାୟ କରିଥାଏ ଯାହାଫଳରେ ଚାଷୀ ଠାରୁ ଆମେ ସବୁବେଳେ ଆଶା କରିଥାଉ ସେ କିଛି ଆମେ ଫଳମୂଳ ଯେକୌଣସି ଭଲ ଜିନିଷ ଆମେ ପାଇବା ଆଉ ସେଥିରେ ସେ ଗାଁରେ ଆମ ଗାଁ ଗାଁ ମାନଙ୍କରେ ଆମେ ଯେଉଁ ଘରୁ ଯାଇ କିଣିକି ଆଣିବା ଆମେ ଆଳୁ କେଜି ଟିଏ କି ପିଆଜ କେଜି ଟିଏ କି ଟମାଟୋ କିଲୋ ଟିଏ ଯାହାହେଲେ ବି ଗାଁରେ ସେମାନେ ଟିକିଏ ଅଧିକ ଦିଅନ୍ତି ଆମର ଯେମିତି ଟାଉନ ଉପରେ ଯେମିତି ଆମେ କଣ୍ଟା ହିସାବରେ ସମାନ ସମାନ କିଣିକି ଆଣୁ ସେହି ଭଳିଆ ନାହିଁ ଆମ ମଫସଲ ଏରିଆରେ ମଫସଲ ଏରିଆରେ ସବୁକିଛି ନଥିଲେ ବି ମାଗିଲେ ସେ ତାକୁ କିଛି ମିଳେ ଖାଇବାକୁ ଆଉ ଭାରତବର୍ଷରେ ବ୍ୟବସାୟମାନଙ୍କୁ ସମର୍ଥନ ଦେଉଛୁ ସମସ୍ତେ କେମିତି ଭଲ ବ୍ୟବସାୟ କର ଉନ୍ନତିର ପଥ ରଖ ଆମ ପାଇଁ କିଛି ସାହାଯ୍ୟ କରିଥାଅ